ଆମ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହଉଛି ଆଉ ସରକାରଙ୍କ ତରଫରୁ ଏଇଟା ଗୋଟେ ବହୁତ ବଢ଼ିଆ ଯୋଜନା ଚାଲିଛି ଯେଉଁଥିରେକି ଗରିବ ସମ୍ପ୍ରଦାୟରୁ ପରିବାର ବହୁତ ଉପକୃତ ହୋଉଛନ୍ତି ମହିଳାମାନଙ୍କ ପାଇଁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଉ ସବୁପ୍ରକାର ଖର୍ଚ୍ଚ ବାବଦକୁ ଦଶ ଲକ୍ଷ ପର୍ଯ୍ୟନ୍ତ ମ୍ୟାକ୍ସିମମ୍ ସହଯୋଗ ମିଲୁଛି ଏହି କାର୍ଡ଼ ଦ୍ୱାରା ପୁରୁଷମାନଙ୍କ ପାଇଁ ପାଞ୍ଚ ଲକ୍ଷ ଆଉ ଏହା ଦ୍ୱାରା ସମସ୍ତଙ୍କର ସ୍ୱାସ୍ଥ୍ୟ ସେବାରେ କିଛି ତ୍ରୁଟି ବିଚ୍ୟୁତି ରହୁନାହିଁ ଅନେକ ଗୁଡ଼ିଏ ଲୋକ ଏଥିରୁ ସ୍ୱାସ୍ଥ୍ୟ ସେବା ପାଇ ସେମାନେ ପୁନର୍ଜୀବିତ ହେଇଛନ୍ତି ଓଡ଼ିଶା ସରକାରଙ୍କର ବଡ଼ ବଡ଼ ଯେଉଁ ଅନୁଷ୍ଠାନ ଅଛି ଏମ୍ସ ହଉ କି ଆପଣଙ୍କର ମେଡ଼ିକାଲ କଲେଜମାନଙ୍କରେ ଏ ସୁବିଧା ଅତି ସହଜ ଉପାୟରେ ମିଳେ ଆଉ ଘରୋଇ ହସ୍ପିଟାଲମାନଙ୍କରେ ମଧ୍ୟ ଏହାର ସୁବିଧାରେ ଉପଚାର ହେଇପାରୁଛି ତା ପାଇଁ ଆମର ନିକଟସ୍ଥ ପଡ଼ୋଶୀ ରାଜ୍ୟମାନଙ୍କରେ ବି ଘରୋଇ ହସ୍ପିଟାଲମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ରୋଗୀମାନଙ୍କୁ ବିନା ମୂଲ୍ୟରେ ଦଶ ଲକ୍ଷ ପର୍ଯ୍ୟନ୍ତ ଓ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇ ପାରୁଛନ୍ତି ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଆଉ ସମସ୍ତ ଜନ ସାଧାରଣଙ୍କର ମଙ୍ଗଲ ତିଆରି କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ